ମୁଇଁ ଫେସ୍ବୁକ୍ ଆଉ ଇନ୍ଷ୍ଟାଗ୍ରାମ୍ ବ୍ୟବହାର୍ କର୍ସିଁ ଆଉ ସେନ ସେନ ତ ବିଭିନ୍ନ ପ୍ରକାର ମେସେଜ୍ମାନେ ଆସୁଛେ ଇନ୍ଫର୍ମେସନ୍ ଆସୁଛେ ତ ସେଥିର୍ ଭିତ୍ରୁ ମୁଇଁ ବେଶିକିରି ଗୀତ ନାଚକେ ଆଉ କମେଡ଼ିକେ ପସନ୍ଦ୍ କରସିଁ ଆର୍ ସେନ ପୋଷ୍ଟ୍ ବି କରିଛେଁ ଆମେ ସେନ ନାନାପ୍ରକାର ଯେନ୍ ଆସୁଛେ ମେସେଜ୍ ଗୁଡ଼ାକ ସେନ ଆହୁରି ଗୁଟେ ନେହେଲା କଥାମାନେ ଆସିଯାଉଛେ ଯେନ୍ଟାକି ଅଶ୍ଲିଳତା ଆଏସି ଅଶ୍ଲିଳତା କଥାବାର୍ତ୍ତା ବି ଆଏସି ଅଶ୍ଲିଳତା ଅଙ୍ଗ ଭଙ୍ଗି ବି ଦିଶ୍ସି ବେଲେ ହେଟାକେ ମୁଇଁ ନାପସନ୍ଦ୍ କର୍ସିଁ ହେଟା ମତେ ପସନ୍ଦ୍ ନାଇଲାଗେ ଆଉ ଯେନ୍ କୁସଂସ୍କାର ଅନ୍ଧବିଶ୍ୱାସକେ ବଢ଼ାବାର୍ ଲାଗି ଯେନ୍ ମେସେଜ୍ମାନେ ଇନଫର୍ମେସନ୍ ମାନେ ଆଏସି ହେଟାକେ ବି ମୁଇଁ ପସନ୍ଦ୍ ନାଇଁ କରେ ଆମେ ଯେତେ ପାର୍ମା ଅନ୍ଧବିଶ୍ୱାସ୍ କୁସଂସ୍କାର୍ ପାଖଣ୍ଡ୍ ବାଦ୍ ଠାରୁ ଦୂରେଇ ରହେମା ସେଟା ସେଥିର୍ଲାଗି ସେତ୍କି ଆମର୍ ଲାଗି ଭଲ୍ ଆଏ ତ ହେ ସବୁ ପସନ୍ଦ୍ ହେ ସବୁ ଜିନିଷ୍କେ ବି ମୁଇଁ ପସନ୍ଦ୍ ନାଇଁ କରେ ଆଉ ଆମର୍ ଯେନ୍ ଇନ୍ଷ୍ଟାଗ୍ରାମ୍ ରହିଛେ ଫେସବୁକ୍ ରହିଛେ ହେନ ଯଦି ଜଣେ ବ୍ୟବହାର କର୍ବା ସେ କେତେ ସମୟ ବ୍ୟବହାର୍ କଲା ହେଟା କିଏ ଆର୍ ଟାଇମ୍ ଦେଖିଛେ କାଏଁ ବାକି ମୁଇଁ ଯେନ୍ ଫେସ୍ବୁକ୍ ଆଉ ଇନ୍ଷ୍ଟାଗ୍ରାମ୍ ବ୍ୟବହାର୍ କର୍ସିଁ ସେନ ମୋର୍ ପସନ୍ଦ୍ର ଜିନିଷ୍ ଆଏଲେ ହେଟାକେ ମୁଇଁ ଲାଇକ୍ କର୍ସିଁ ସେୟାର୍ କର୍ସିଁ ଆରୁ ଯେନ୍ଟାକି ମତେ ପସନ୍ଦ୍ ନାଇ ଲାଗେ ଯେନ୍ଟାକେ ଆମର୍ କୁସଂସ୍କାର୍ ଅନ୍ଧବିଶ୍ୱାସ ଆରୁ ପାଖଣ୍ଡ୍ ବାଦ୍ କିମ୍ବା ଅଶ୍ଲିଳତା ଉପ୍ରେ ଯେନ୍ଟା ଆଏସି ହେଟାକେ ମୁଇଁ ନା ପସନ୍ଦ୍ କରସିଁ ଆଉ ସେଟାକେ ଡିସ୍ଲାଇକ୍ କର୍ସିଁ ଆଉ ଇଟା ବଢ଼ିଆ ଲାଗ୍ସି ଯେହେତୁ ଆମର୍ ଫ୍ରି ଫ୍ରି ନ ସବୁ ଦେଖବାକେ ମିଲିଯାଉଛେ ଯେନ୍ଟାକି ଆମେ ଆଘ ପଏସା ଖର୍ଚ୍ଚା କରି ଦେଖବାର୍କେ ମିଲୁଥିଲା ଏବେ ସେଟା ଫ୍ରି ଫ୍ରି ନ ମିଳିଯାଉଛେ ସେଥିର୍ଲାଗି ଏଟା ମୁଇଁ ପସନ୍ଦ୍ କର୍ସିଁ